ବଳଦ ଗାଡ଼ି ଦୌଡ଼ ଏବଂ କୁକୁଡ଼ା ଲଢ଼େଇ କୁକୁଡ଼ା ଲଢ଼େଇରେ ମୁଁ କୁକୁଡ଼ା ଲଢ଼େଇରେ ଦୁଇଟା କୁକୁଡ଼ା ଲଢ଼େଇ କରୁଛନ୍ତି ଏବଂ ମାଲିକ ମାନଙ୍କର ଲାଭ ହେଉଛି କୁକୁଡ଼ା କୁକୁଡ଼ା ଦୁଇଟା ଲଢ଼େଇ କରୁ କରୁ ଗୋଟିର ଜୀବନ ମଧ୍ୟ ଚାଲିଯାଉଛି ଗୋଡ଼ ଭାଙ୍ଗିଯାଉଛି ଗୋଟେ ପଶୁର ଜୀବନ ଚାଲିଯାଉଛି ଆଉ ଲାଭ କରୁଛନ୍ତି ମାଲିକ ମାନେ ଏବଂ ବଳଦ ଗାଡ଼ି ଦୌଡ଼ ବଳଦ ଗାଡ଼ି ଦୌଡ଼ରେ ଦୁଇଟା ବଳଦକୁ ବାନ୍ଧିକି ଦୌଡ଼ କରାଉଛନ୍ତି ମାଠରେ ନାଲ ଖାଲ କିଛି ଦେଖିନାହାନ୍ତି ସେମିତି ଦୌଡ଼ କରିବା ଗୋଡ଼ ଭାଙ୍ଗିଯାଉଛି ଗୋଡ଼ ଭାଙ୍ଗିଯାଉଛି କେତେ କ'ଣ ଅସୁବିଧା ହେଉଛି ତାଙ୍କ ଜୀବନ କଷ୍ଟ ହେଉଛି କିନ୍ତୁ ମାଲିକ ମାନଙ୍କର ଲାଭ ହେଉଛି ସେମାନେ ପଇସା ପାଉଛନ୍ତି ଆଉ ସେ ବଳଦର ବହୁତ କଷ୍ଟ ହେଉଛି